ନମସ୍କାର କିଏ କହୁଥିଲେ ଆଜ୍ଞା ଆଜ୍ଞା କ'ଣ ଦରକାର ଥିଲା କ'ଣ କାମ ଥିଲା କି ଆଚ୍ଛା ଆଚ୍ଛା

କେମିତି ଯିବେ ଲୋକାଲ୍ରେ ଯିବେ କି ସ୍ଲିପର୍ରେ ଯିବେ କି ଏସିରେ ଯିବେ କି କେଉଁଥିରେ ଯିବେ ସ୍ଲିପର୍ ଯିବାକୁ ଚାରି ଶହ ଅଠାଅଶାୀ ଟଙ୍କା ଆଜ୍ଞା ପଡ଼ିଯିବ

ବୋଲେ ଦୁଇ ହଜାର ପ୍ଲସ୍ ଅଠାଅଶୀ ଅଢ଼େଇ ହଜାର ପାଖାପାଖି

ନାଇ ସାଙ୍ଗେ ସାଙ୍ଗେ ତ କନଫର୍ମ୍ ତ ହୋଇପାରେ ବାକି ୱେଟିଂରେ ଟିକେ ଦେଖିବା କୋଡ଼ିଏ କୋଡ଼ିଏ ତାରିଖ ବାହାରିବେ ତ ବୋଲେ ଦେଖନ୍ତୁ କନ୍ଫର୍ମ ବାଲା ଟିକେଟ୍ କାଟିବା ହଁ ହଁ ଅନ୍ଲାଇନ୍ ପଠେଇ ଦେବି ତ ହୁଁ ନ ହେଲେ ଠିକ୍ ଅଛି କାଟୁଛି କାଟି ଦବା ଥିଲା ଆଉ କେତେ ବଜେ କେଉଁ ଟ୍ରେନ୍ରେ ଯିବେ କି ହଁ ଅଛି କି ସେଥିରେ ଯିବେ ତ ବୋଲେ ଟାଇମ୍ ଫାଇମ୍ ଜାଣିଛନ୍ତି କେତେ ବଜେ ଅଛି କେତେ ବଜେ ଠିକଣା ଜାଣିଛନ୍ତି ନା ହଁ ମୋବାଇଲ୍ରେ ହେଲା ଆପଣଙ୍କ ମୋବାଇଲ୍ରେ ଦେଖି ଦେବେ ହେଲେ ନା କେତେ ବଜେ ଆମର ଖଇରା ରୋଡ୍ ନାଇ ବାହାରୁଛି କ'ଣ ହେଉଛି ବୋଲେ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି